ମୋର ପସନ୍ଦିତା ଓଡ଼ିଆ ଶବ୍ଦ ଭିତରେ କେତେଗୁଡ଼ିଏ ଶବ୍ଦ ରହିଛି ଯଥା ଏକତା ବିଭିନ୍ନତା ଜବରଦସ୍ତ୍ ଆବେଗିକ ସନ୍ଦିଗ୍ଧ ଉତ୍ଥାନ ପତନ ନିରାଟ ପ୍ରତିଛବି ମୂର୍ତ୍ତୀ ମନ୍ଦିର ରାସ୍ତା ଘର କଳକାରଖାନା ଡାକ୍ତରଖାନା ଏସବୁ ରହିଛି ଆଉ କେତେଗୁଡ଼ିଏ ଯଦି ଖଣ୍ଡବାକ୍ୟ ଦେଖିବା ସେ ଖଣ୍ଡବାକ୍ୟଗୁଡ଼ିକ ହେଲା ସନ୍ଦିବ୍ଧ ଉତ୍ଥାନ ଜବରଦସ୍ତ ଆବେଗିକ ବିଭିନ୍ନତା ଏସବୁ ଖଣ୍ଡ ବାକ୍ୟ ରହିଛି ଆଉ ଏହି ସବୁ ବାକ୍ୟଗୁଡ଼ା ଏହି ସବୁ ଖଣ୍ଡ ବାକ୍ୟ ଏବଂ ଶବ୍ଦଗୁଡ଼ା ବହୁତ ସମୟରେ ବହୁତ ଜାଗାରେ ଆମେ ପ୍ରଚଳନ କରିଥାଉ ଆମ ଓଡ଼ିଆ କଥା କହିବା ଶୈଳୀରେ ମଧ୍ୟ କେତେଗୁଡ଼ିଏ ଶବ୍ଦ ରହିଛି ଯଥା ଘର ଟେବୁଲ୍ ଚେୟାର୍ ଖଟ ଆଉ ଚଟାଣ ପଖାଳ ମାତୃଭାଷା ଚାଉଳ ଧାନ ଏହି ଭଳିଆ ବାକ୍ୟ ଆଉ ଶବ୍ଦ ଆମେ ସବୁଦିନ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ ଆମର ଓଡ଼ିଆ ଭାଷା ହେଉଛି ମାତୃଭାଷା ଏହି ଓଡ଼ିଆ ଭାଷା ପାଇଁ ଆମେ ମଧ୍ୟ ଗର୍ବିତ ଅନୁଭବ କରୁଛୁ କାରଣ ଏହି ଓଡ଼ିଆ ଭାଷାକୁ ଉଣେଇଶ ଶହ ଛତିଶ ମସିହାରେ ଏକ ମୁଖ୍ୟ ଭାଷା ଭାବେ ସରକାର ଏହାକୁ ଅନୁମୋଦନ କରିଥିଲେ ଏବଂ ଏହା ଏକ ଭଲ ଭାଷା ଭାବେ ଏବେ ପ୍ରଚଳିତ ହୋଇଅଛି ଏବଂ ଘରେ ଘରେ ଲୋକମାନେ ଓଡ଼ିଆ ଭାଷାରେ କଥା କହି ଗର୍ବିତ ଅନୁଭବ କରନ୍ତି ଏବଂ ଓଡ଼ିଆ ଭାଷାରେ ବିଭିନ୍ନପ୍ରକାର ଲେଖନୀ ଚାଳନା କରି ବିଭିନ୍ନ ଲେଖକ ଲେଖିକା କବିମାନେ ସେମାନଙ୍କର ନିଜ ମନର ଭାବନାକୁ ସେମାନେ ଏଠାରେ ପ୍ରଚଳିତ କରିଛନ୍ତି ଏବଂ ଏହି ଯେଉଁ ଓଡ଼ିଆ ସଂସ୍କୃତିକୁ ମଧ୍ୟ ସେମାନେ ବହୁତ ଅବଦାନ କରି ତାଙ୍କ ଲେଖନୀ ଚାଳନା କରିଛନ୍ତି